ହେଲୋ ହଁ ମ୍ୟାଡମ୍ ନମସ୍କାର ମୁଁ ଗରିବ ଲୋକ ଟିକେ ଯୋଉ ମେଡିକାଲ ଖର୍ଚ୍ଚ ଟିକେ କମ୍ କରନ୍ତୁ ଆଉ ଆମେ ସୁଧ ପୁଧରେ ଟିକେ ଇଏ ଆଉ ହଁ ଏଇ ଗରିବ ଲୋକ ଆମର ପଇସା ପତ୍ର ନାହିଁ ଟିକେ ଯେମତି କମ୍ ଖର୍ଚ୍ଚରେ ହୋଇପାରିବ ସୁବିଧା ଟିକେ କରନ୍ତୁ ଆଉ

ହଉ ଆଉ ହଉ ଟିକେ ଚେଷ୍ଟା କରିବେ ଆପଣ ଆଉ ଆମେ ଗାଁର ଟିକେ ତ ହଁ ହଉ ଟିକେ ଚେଷ୍ଟା କଲେ ଯେମତି ଭଲ ହୋଇପାରିବ ଆଗକୁ ସୁସ୍ଥ ହୋଇପାରିବ ଆମେ ଗରିବ ଲୋକ ନା ଆଉ ଗାଁ ଗାଉଁଲି ଲୋକଙ୍କ ଆଗରେ କି ସୁବିଧା ଅଛି ଆମେ ଜାଣିପାରୁଛୁ କି ଏମତି ଆଉ

ହଁ ଆଉ ହଉ ହେଲେ

ସେଇଥିପାଇଁ ଟିକେ ଜାଣିବା ଶୁଣିବା ଲୋକ ଟିକେ ହେଲେ ଆମେ ଜାଣିପାରିବୁ ଭଲ ସୁବିଧା ପାଇପାରିବୁ ମେଡିକାଲର ହଁ ହଁ

ସବୁ ସୁବିଧା ଅଛି ଫେରେ ଜାଣିବା କଥା ବାହାରକୁ ଗଲେ ହଇରାଣ ଟିକେ ହଉଛୁ ନା ହଉ ହଉ ଟିକେ ଚେଷ୍ଟା କରନ୍ତୁ ଆପଣଙ୍କର ମେଡିସିନ ପତ୍ର ଯାହା କିଛି ହେଲେ ଟିକେ ସାହାଯ୍ୟ ପାଇବୁ ଆଉ ହଁ ହଉ ହଉ ଆଉ କ'ଣ ସବୁ ସୁବିଧା ଟିକେ ଦରକାର ଆଉ କାଇଁ ନା ଆମେ ଏତେ ବାଟରୁ ଆସୁଛୁ ନା ଆସିଲେ ହଇରାଣ ହେଉଛୁ